ହଁ କଣ ହେଲା କୁହନ୍ତୁ ହଁ ମୁଁ ଟିକେଟ କାଉଣ୍ଟରରେ ଅଛି କୁହନ୍ତୁ ହଁ ଟିକେଟ ତ ହେଇଯିବ ଅଛି ଆମ ପାଖରେ ଟିକେଟ ଆପଣ ଗୋଟେ କାମ କରୁନାହାନ୍ତି ଧଉଳିରେ ଯାଉନାହାନ୍ତି ଯାଇକି ପହଞ୍ଚି ଯିବେ ନହେଲେ ପୁରୀ ଏକ୍ସପ୍ରେସ ଅଛି ଆପଣଙ୍କର ଧଉଳି ଅଛି ହଁ ସେ ଯାଇ ସବୁ ସେଇ ଭୋର ପାଞ୍ଚଟାରେ ପହଞ୍ଚିବ ନାହିଁ ସେ ଆର ପଟେ ବୁଲିକି ଯିବ ପୁରୀ ଏକ୍ସପ୍ରେସରେ ଗଲେ ପୁରୀ ଏକ୍ସପ୍ରେସଟା ବୁଲିକି ଯିବ ଆଉ ଧଉଳିର ରାସ୍ତା ସିଧା ଅଛି ସେ ଯିବ କିଛି ଅସୁବିଧା ନାହିଁ ଆପଣ ଏସିରେ କରିବେକି ନା ଏଇ ନନ ଏସି ରେ କରିବେ ଆପଣଙ୍କର ତତ୍କାଳ କାଟିବାକୁ ପଡ଼ିବ ତାହେଲେ ତତ୍କାଳ ରେ କଲେ ଆପଣଙ୍କର ଆଧାର କାର୍ଡଟା ନମ୍ବର ପଠାନ୍ତୁ ଆଉ ଏଇଥିରେ ୱାଟସଆପ ଅଛି ଏଇ ନମ୍ବର ପଠେଇ ଦିଅନ୍ତୁ ଆଉ ଆପଣଙ୍କର ଟିକେ ଅଧିକା ପଇସା ଲାଗିବ ଷୋଳଶହ ଟଙ୍କା ଲାଗିବ ଆଉ ତା ଡବଲ ପଇସା ଲାଗୁଛି ଆଉ ଆଜ୍ଞା ସେଇଟା ଅଲଗା ଟାଇମରେ ଆଠଶହ ପଚାଶ ପଡ଼ିଥାନ୍ତା ଏବେ ଷୋଳଶହ ପଡ଼ିବ ଆଉ ହଁ ଏସି ତ ଆଉ ଅଧିକ ଟଙ୍କା ଆଉ ହଁ ଠିକ ଅଛି ଆପଣଙ୍କ ନମ୍ବରଟା ଏଇ ନମ୍ବରଟା ତ ହେଉ ମୁଁ ଏଇ ନମ୍ବର ଟା ରୁ ଆପଣଙ୍କୁ କରିଦେଉଛି ନା ଟିକେଟ କରିଦେଉଛି ଏଇଥିରୁକୁ ସବୁ ମେସେଜ ଯିବ ଆପଣ ଙ୍କର କେଉଁ ଟାଇମ ରେ କଣ କେତେ ନମ୍ବର ସିଟ ଆଉ ଟିକେଟ ନମ୍ବର ସବୁ ପଳାଇବ ଆମର ଗାଡ଼ି ନମ୍ବର ସବୁ ଯିବ ଆଜ୍ଞା ଆପଣ ଆଧାର କାର୍ଡଟା ଟିକେ ପଠାନ୍ତୁ ଆଉ ଆପଣଙ୍କ ସେଇ ଆଡ୍ରେସରେ କରିଦେବି ତ ମୋ'ର ଫୋନ ପେ ଗୁଗୁଲ ପେ ଆମାଜନ ପେ ସବୁ ଅଛି ଆପଣ ଏଇଥିରେ ଆଗ ପଠେଇ ଦିଅନ୍ତୁ ଆଉ ତାପରେ ମୁଁ ଆପଣଙ୍କୁ ଟିକେଟ କରିକି ଆପଣଙ୍କୁ ପଠାଇ ଦେବି ଟିକେଟଟା ହଁ ହଁ ଏଇ ନମ୍ବରରେ ସବୁ ଅଛି ଆପଣ ଗୋଟିଏ କାମ କରନ୍ତୁ ଆପଣ ଯେଉଁ ଟିକେଟଟା କରିବେ କେଉଁ ଟ୍ରେନ ରେ କରିବେ ପୁରୀ ଏକ୍ସପ୍ରେସ ରେ ନା ଧଉଳି ରେ କରିବେ ନା ଜଗନ୍ନାଥରେ ଧଉଳି ଟା ଏଗାର ଟା ରାତିରେ ଛାଡ଼ିବ ହେଉ ଠିକ ଅଛି ତାହେଲେ ଆପଣ ଯଦି କହୁଛନ୍ତି ମୁଁ ସେଇ ଲାଇନରେ ଆପଣଙ୍କର କରିକି ଆପଣଙ୍କୁ ଛାଡ଼ି ଦେଉଛି ଠିକ ଅଛି ହେଉ ହେଉ ରଖୁଛି ଆଜ୍ଞା ହଁ ହେଉ